ସରକାରଙ୍କଠାରୁ ଆମକୁ ବହୁତ ସୁବିଧା ମିଳୁଛି ସରକାରଙ୍କଠାରୁ କୃଷି ବା ଚାଷ ପାଇଁ ମଣ୍ଡି ଓ ବ୍ୟାଙ୍କ୍ଗୁଡ଼ିକରେ କମ୍ ମୂଲ୍ୟରେ ଋଣ ଦିଆଯାଉଛି ଯାହାଦ୍ଵାରା ଚାଷୀଟିଏ ହଇରାଣ ହରକତ ନହୋଇ ଚାଷ କାମ କରିପାରିବେ ମଣ୍ଡିଗୁଡ଼ିକରେ କମ୍ ମୂଲ୍ୟରେ ସାର ଦିଆଯାଉଛି